ଟିଫିନ୍ ପ୍ଲେଟ୍ ଆମେ କୋଡ଼ିଏ ଟଙ୍କା ନେଉଛୁ

ଏଠି ସବୁ ଦାଦନ ଖଟିବାକୁ ବାହାରକୁ ପଳାଉଛନ୍ତି ଖାଇବାକୁ ତ ଆଉ କେହି ଲୋକ ନାହାନ୍ତି ସେଥିପାଇଁ ରେଟ୍ କରୁଛୁ ହଁ ହଉ ହଉ ଠିକ୍ ଅଛି ହଁ ହଁ ହଁ ହଁ ହଁ ହଉ ହଉ ଠିକ୍ ଅଛି